କୃଷକମାନେ ନିଜ ନିଜ ଘରେ ଗୃହପାଳିତ ପଶୁମାନଙ୍କୁ ରଖିଥାନ୍ତି ଏବଂ ତାଙ୍କୁ ନିୟମିତ ଭାବରେ ଚିକିତ୍ସା କରନ୍ତି ଏବଂ ସେମାନେ ଭଲ ଭାବରେ ମାସକୁ ମାସ ଟୀକାକରଣ ଏବଂ ତାଙ୍କୁ ଚିକିତ୍ସା କରାଇ ତାଙ୍କର ଦେହ ସୁସ୍ଥ ରଖିଥାନ୍ତି ଯାହାଦ୍ୱାରା ତାଙ୍କର କୌଣସି ଅସୁବିଧା ହେଇନଥାଏ ଏବଂ ସେ ବହୁତ ସୁସ୍ଥ ଭାବେ ରହିଥାନ୍ତି ଏବଂ ତାଙ୍କ ପଶୁମାନେ ମଧ୍ୟ ଯେଉଁ ରୋଗ ହୋଇଥାଏ ସେଇ ରୋଗ ଯଦି କୌଣସି ଅନ୍ୟ ପ୍ରାଣୀମାନଙ୍କୁ ହୋଇଥାଏ ତାହେଲେ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ସେଥିପ୍ରତି ଧ୍ୟାନ ଦେଇ ଲୋକମାନେ ତାଙ୍କ ପଶୁମାନଙ୍କୁ ବହୁତ ଭଲ ଭାବରେ ସ୍ୱଚ୍ଛ ରଖିଥାନ୍ତି ଏବଂ ପ୍ରତି ମାସକୁ ମାସ ଟିକାକରଣ ଦେଇଥାନ୍ତି ଏବଂ ଧୋଇ ତାଙ୍କୁ ଧୋଇଥାନ୍ତି ଗୁହାଳ ହେରିକା ସବୁ ସଫା ରଖିଥାନ୍ତି ଭଲ ସ୍ଵଚ୍ଛ ଭାବରେ ତାଙ୍କୁ ପରିବେଶରେ ରଖିଥାନ୍ତି ଏବଂ ସେମାନେ ପଶୁର ଫାଟକୁ ମଧ୍ୟ ଡକ୍ଟରଙ୍କୁ ଦେଖାଇ ଭଲ ଭଲ କରିଥାନ୍ତି ଯାହାଦ୍ୱାରା ଅନ୍ୟ ପଶୁମାନଙ୍କୁ ବା ଅନ୍ୟ ପ୍ରାଣୀମାନଙ୍କୁ ଦେହକୁ ନଯାଇ ତାହା ନିଜ ପଶୁଙ୍କ ଠାରେ ରହିକିନି ତାହାକୁ ଭଲ କରି ରହିଥାଏ ଯାହାଦ୍ୱାରା ଅନ୍ୟମାନଙ୍କୁ କୌଣସି ଅସୁବିଧା ହୋଇନଥାଏ ଏବଂ ସେମାନେ ନିଜର ଟୀକାକରଣ କରିଥାନ୍ତି ନିଜ ପଶୁମାନଙ୍କୁ ବହୁତ ଭାବରେ ଭଲ ଭାବରେ ରଖିଥାନ୍ତି